ଗ୍ରାମାଞ୍ଚଳରେ ଶିକ୍ଷା ବ୍ୟବସ୍ଥା ବିଶେଷ ଆବଶ୍ୟକତା କାହିଁକି ନା ଗ୍ରାମଗୁଡ଼ିକରେ କେତେକ ଗରିବ ମଧ୍ୟବିତ୍ତ ଓ ଧନି ବର୍ଗର ପିଲାମାନେ ପାଠ ପଢ଼ନ୍ତି ଗରିବ ବର୍ଗର ପିଲାମାନେ ଠିକ୍ରେ ବହି ଖାତା ପେନ୍ସିଲ୍ ରବର କମ୍ପାସ ଓ ବ୍ୟାଗ୍ ଇତ୍ୟାଦି ପାଇ ପାରି ନଥା'ନ୍ତି ଯଦି ସରକାରଙ୍କର ଦୃଷ୍ଟିକୋଣ ଗ୍ରାମମାନଙ୍କରେ ରହୁଥିବା ଗରିବ ପିଲାମାନଙ୍କ ପ୍ରତି ପଡ଼ିବ ତା'ହେଲେ ସେମାନେ ବି ସବୁ ପିଲାମାନଙ୍କ ସାଥିରେ ସମାନ ବୋଲି ନିଜକୁ ଭାବି ପାରିବେ ଓ ତାଙ୍କ ସମସ୍ୟାର ସମାଧାନ ହୋଇପାରିବ ଯଦି ସ୍କୁଲରେ ଶିକ୍ଷକମାନଙ୍କର ଶିକ୍ଷାଦାନ ପଦ୍ଧତି ସରଳ ଓ ଉଚିତ ମୂଲ୍ୟର ରହିବ ପାଠ ପଢ଼ି ପାରୁନଥିବା ପିଲାମାନେ ମଧ୍ୟ ଉନ୍ନତି ଆସିବ